ମୁଁ ଓଡ଼ିଶାର ଗୋଟିଏ ଚାଷୀ ଅଟେ ଏହି ଚାଷ ହେଲା ଆମ ଓଡ଼ିଶାର ପ୍ରଧାନ କର୍ମ ଯଦି ଆମେ ଚାଷ ନ କରୁଛେ ତା'ହେଲେ ଆମେ ଖାଇବା କ'ଣ ଯେସବୁ ସାହାଯ୍ୟ କରିବା କ'ଣ ତେଣୁ କୃଷି ହେଉଛି ଦୁନିଆରେ ସବୁଠାରୁ ବଡ଼ ମୁନି ଋଷି ମାନେ କହନ୍ତି ଚାଷ ଅଛି ଯାହାର କି ଆନନ୍ଦ ତାହାର ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର ଆଜ୍ଞା ସେଇ କଥାକୁ ନେଇ ମୁଁ ଯେଉଁ କୃଷକ ଭାଇମାନେ ମୋର ଅଛନ୍ତି ସେମାନେ କିଛି କହିବା ପାଇଁ ଯାଉଅଛି ସେଇ କର୍ମଠ କୃଷକ ଭାଇମାନଙ୍କୁ ମୋର କହିବାର ଅଛି ଯେ ଚାଷ କଲେ ଆମକୁ ଅନେକ କିଛି ସୁବିଧାର ଅନେକ କିଛି ସୁବିଧାର ସମ୍ମୁଖୀନ ହୋଇପାରିବା ଆମକୁ ବହୁତ ଆନନ୍ଦ ଉଲ୍ଲାସ ମନରେ ଦିନ ଅତିବାହିତ ହେବ ଯଦି କର୍ମଠ ଚାଷୀମାନେ ଚାଷ ନକରୁଛନ୍ତି ସେମାନଙ୍କର କମ୍ ସେ କମ୍ ସେମାନଙ୍କର ଖାଇବା ପାଇଁ ବି କିମ୍ବା ଖାଇବା ପାଇଁ ଗଣ୍ଡେ ମିଳିବନି ଯଦି ମିଳିଲା ତ ଚାଷ ନ କଲା ମାନେ ପନିପରିବା ଅନ୍ୟାନ୍ୟ କିଛି କଲେ ଆମେ ଚାଷ ଉପରୁ ପାଇପାରିବା ଏଇ ଦୁଇଟି ଜିନିଷ ଯଦି କୃଷକ ଭାଇମାନେ ନିଜ ହାତରେ ନିଜର ଶକ୍ତି ବଳରେ ଚାଷରେ ପାଇପାରୁଛନ୍ତି ତେଣୁ ତାଙ୍କର ପରିବାର ସହିତ ଦେଶରୁ ମଧ୍ୟ ଉନ୍ନତି ହବ ଏଣୁ ଏହି ଚାଷ ପାଇଁ ଆମେ କୃଷି ବିଭାଗଙ୍କ ଅଫିସ୍କୁ ଯାଇ ସେମାନଙ୍କ ପାଖରୁ ଚାଷର ଆହୁରି କିପରି ଉନ୍ନତରୁ ଉନ୍ନତତର ହେବ ସେଥିପାଇଁ ପରାମର୍ଶ ନେଇ ନେବା ଉଚିତ୍ ଆଉ ସେଇ ସେଇ କର୍ମଚାରୀମାନେ ସେହି କର୍ମଚାରୀମାନେ ଆମକୁ ଚାଷ ଉପକରଣ ମଧ୍ୟ ଖୁସି ସହକାରେ ଆମକୁ ଦେଇପାରିବେ କମ ମୂଲ୍ୟରେ ଦେଇପାରିବେ ତେଣୁ ଚାଷ ଚାଷ ହେଲା ଦୁନିଆରେ ବଡ଼ କର୍ମଠ ନ ହୋଇ ନିଜର ଶକ୍ତି ପ୍ରୟୋଗ କରି ଚାଷରୁ ସବୁକିଛି ଉତ୍ପନ୍ନ କଲେ କରିପାରିଲେ ମୁଁ ଖୁସି ହୁଅନ୍ତି